ଆମେ ହେଲୁ ଗ୍ରାମାଞ୍ଚଳର ଲୋକ ଏବଂ ଆମ ଗାଁରେ ପ୍ରତି ଘରେ ଘରେ ଗାଈ କୁକୁଡ଼ା ମେଣ୍ଢା ଏମିତି ସମସ୍ତେ ପାଳିକି ରଖିଛନ୍ତି ତାକୁ ସେମିତି ତାର କ୍ଷୀର ତାର ଅଣ୍ଡାକୁ ସେମିତି ବିକ୍ରି କଲେ ଅଧିକ ପଇସା ଆସେନି କିନ୍ତୁ ବାହାରେ ସବୁ କ'ଣ ହୁଏ ତ ସେଇ ଯେଉଁ କ୍ଷୀରକୁ ଆମଠୁ ନେଇକି ତା' ଦେହରୁ ସବୁ ମାନେ ଛେନା ଦହି ମଲେଇ ଅଂଶ ସବୁ କାଢ଼ି ଦେଇକି ଖାଲି ଯେଉଁଟା ତାକୁ ସେଇ କ୍ଷୀର ରେଟ୍ରେ ବିକ୍ରି କରନ୍ତି ସେଇଟା ତ କେବେ ବିି ଭଲ ନୁହଁନା ଶରୀର ପାଇଁ ତ କେବେବି ଭଲ ନୁହଁନା ତ ଆମେ ସବୁ ପରେ କ'ଣ ଡିସିସନ୍ ନେଇଛୁ ଆମେ ସବୁ ସେସବୁ ପାଳନ କରିବା ସାଇଡ଼ରେେ ତାକୁ ତା' ପଛରେ ବି ଆମେ କ'ଣ କରିବୁନା ଆଉ ଅଣ୍ଡାକୁ କେମିତି ଅଣ୍ଡାଟା କେମିତି ଫୁଟିକି ସେଥିରୁ ଛୁଆ ହେଇକି ପୁନର୍ବାର କୁକୁଡ଼ା ହେଇପାରିବ ସେମିତି ଟ୍ରାଏ କରିବୁ ଆଉ ସେମିତି ହେଲା ପରେ ପୁଣି କୁକୁଡ଼ା ବେପାର କରିପାରିବୁ ତାପରେ କ୍ଷୀର ରହିଲା କ୍ଷୀର ସେମିତି ବିକ୍ରି କରିବାଠୁ ଭଲ ତା' ଦେହରୁ ପନିର ବାହାର କରିକି ବିକ୍ରି କରିପାରିବା ସେଥିରୁ ଘିଅ ବାହାର କରିକି ଅଲଗା ବିକ୍ରି କରିପାରିବା ଦହି ବାହାର କରିକି ଅଲଗା ବିକ୍ରି କରିପାରିବା ଏବଂ କ୍ଷୀରରୁ ତ ଅନେକ ପ୍ରକାର ଜିନିଷ ବାହାର କରିକି ଅଲଗା ବିକ୍ରି କରିକି ଅଧିକ ପଇସା ଆଣିହବ ଏବଂ ମେଣ୍ଢାର ଯେଉଁଟା ଉଲ୍ ବାହାରୁଛି କେବଳ ଉଲ୍ ବାହାରୁଛି ତା'ଠୁ ଅଧିକ ଉଲରେ ପୋଷାକ ମଧ୍ୟ ତିଆରି କରିକି ବିକ୍ରି କରିପାରିଲେ ସେଥିରୁ ବି ଅଧିକ ଇନକମ୍ ହେଇପାରିବ ଏମିତି କଲେ ଆମେ ପଶୁପାଳନ ସହିତ ସାଇଡ଼୍ରେ ବି ଆମେ ଅଲଗା ଅଲଗା ପ୍ରକାର ଚାଷ କରି ଅଲଗା ଅଲଗା ପ୍ରକାର ଜିନିଷ ତିଆରି କରିକି ବିକ୍ରି କରିପାରିଲେ ଆମର ଅଧିକ ଇନକମ୍ ହବ